ମୋର ସେମିତି ତ କିଛି ଭଲ ସଫଳତା ନାହିଁ ଯାହା ଅଛି ମୁଁ ଗୋଟେ ଶିକ୍ଷକ ଭାବେ ଭଲ କାମ କରେ ମାନେ ଭଲ ଭାବରେ ପଢ଼ାଏ ଯାହାକୁ ମୁଁ ନେଇକି ବହୁତ ଗର୍ବିତ କରେ କି ଭଲଭାବରେ ମୁଁ ପଢ଼େଇପାରେ ଜଣେ ଭଲ ଶିକ୍ଷକ ଭାବେ ଯାହା ଫଳରେ ମୁଁ ମୋର ଶିକ୍ଷିତ ଭାବରେ ମୋର ବି ଇ ଡ଼ି ବା ପି ଜି ବା ବି ଏ ସି ସବୁ କ୍ଳିଅର୍ କରିଥିଲି ଆଉ ସେଇଟା ହିଁ ମୋ ପାଇଁ ଗର୍ବର କଥା କି ମୁଁ ଭଲ ଭାବେ ଯେଉଁଠିକି ଗଲେ ମଧ୍ୟ ଭଲ ଭାବରେ ପଢ଼େଇପାରେ କି ଷ୍ଟୁଡ଼େଣ୍ଟ୍ମାନଙ୍କ ସହିତ ଭଲ ଭାବରେ ମିଶିପାରେ ଯାହା ଫଳରେ ମୋତେ ବହୁତ ଖୁସି ଲାଗେ ତ ପିଲାମାନେ ପିଲାମାନେ ବି ମୋତେ ବହୁତ ଭଲପାଆନ୍ତି ମାନେ ଆଜ୍ ଏ ଟିଚର୍ ବା ଫ୍ରେଣ୍ଡ୍ ଆକାରରେ ସେମାନେ ତ ସେଇଟା ହିଁ ମୋ ପାଇଁ ବହୁତ ବଡ଼ ଗର୍ବର କଥା କି ମୁଁ ଜଣେ ଭଲ ଟିଚର୍ ବୋଲି ନିଜକୁ ମାନେ ଆଉ ସେମିତି ତ କିଛି ନାହିଁ ଜଣେ ଭଲ ଶିକ୍ଷକ ହିଁ ମାନେ ଗୋଟେ ସମାଜକୁ ଭଲ ଭାବରେ ଗଢ଼ିପାରେ ଯାହା କି ସମସ୍ତଙ୍କୁ ମାନେ ହେବା କଥା ଜଣେ ଶିକ୍ଷକ ହିଁ ମାନେ ଗୋଟେ ଭଲ ପ୍ରଦର୍ଶକ ବୋଲି ଲୋକମାନେ ବି କହନ୍ତି ଉଇଦାଉଟ୍ ଏ ଟିଚର୍ ନଥିଙ୍ଗ୍ ଇଜ୍ ମାନେ ଗୋଟେ ଶିକ୍ଷକ ହିଁ ସବୁ ଭଲ କାମ କରେ ତ ଯାହା କି ଦେଶକୁ ଗଢ଼ିବାରେ ମଧ୍ୟ ସାହାଯ୍ୟ କରେ ଛାତ୍ରମାନଙ୍କୁ